ନା ହଁ

ହଉ ଆଣ ତା'କୁ ପେସେଣ୍ଟ୍ ଅଛି ତ ହଁ ଧରିକିନା ଆସ

ହଁ ଆମ ହସ୍ପିଟାଲ୍ରେ ସବୁ ସୁବିଧା ଅଛେ ବେଡ଼୍ ଅଛେ ବହୁତ୍ ସୁବିଧାରେ ରୋଗୀ ପାଖରେ ଯେନ୍ମାନେ ରହେବେ ବି ତାଙ୍କର୍ ଲାଗି ବି ସୁବିଧା ଅଛେ ପାଣି ସୁବିଧା ଅଛେ ଔଷଧ ପତର୍ ସବୁ ସୁବିଧା ହେଉଛେ ଆଉ ସେ ସ୍ୱାସ୍ଥ୍ୟ କାର୍ଡ଼ ବି ଧରିକିନା ଆସ୍ଲେ ତ ବିନା ପଇସାରେ ଟଙ୍କାରେ ବି ହେଇଯିବ ନା ବେଲେ ତମର୍ ଲାଗି ସବୁ ସୁବିଧା ଅଛେ ତୁମେ ଆଣ ପେସେଣ୍ଟ୍ ହଁ ପେସେଣ୍ଟ୍ର କ'ଣ ହେଇଛି ହଁ ଠିକ୍ ଅଛି ଆଣ ହଁ ସେଥିର୍ ଲାଗି ଆମ ବିନା ଖର୍ଚ୍ଚର ବି ସୁବିଧା ସବୁ ଅଛି ଭଲ ଡକ୍ଟର୍ ବି ଅଛନ୍ ଆଗ୍ରୁ କେନ୍ ଟ୍ରିଟ୍ମେଣ୍ଟ୍ କରୁଥିଲେ ହଉ ତା'ହେଲେ ଧରିକିନା ଆସ କାଗଜପତ୍ର ସବୁ ଧରିକିନା ଆଉ ସାଙ୍ଗରେ ଆଣିଥିବ ହଉ ଡକ୍ୟୁମେଣ୍ଟ୍ ହେଲା ଆଧାର କାର୍ଡ଼ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ସାଙ୍ଗରେ ତ ଧରିକିନା ଆସିଥ ବିଜୁ ସ୍ୱାସ୍ଥ୍ୟ କାର୍ଡ଼୍ ନିହାତି ଦରକାର୍ ତ ଆଉ ସ୍ୱାସ୍ଥ୍ୟ କାର୍ଡ଼୍ ବି ଆଣିଥିବେ କାର୍ଡ଼ ଅଛି ତ ହଁ ଧରିକିନା ଆସ ଆଉ କ'ଣ ପ୍ରୋବ୍ଲେମ୍ ଅଛି ନା

କେବେ ଆସିବେ ହଁ ବାହାରୁ ବି ଡକ୍ଟର୍ ଡ଼କେଇଦେମା ଆଣ ସବୁ ସୁବିଧା ତମର୍ ଲାଗି ଅଛେ

କା'ଣା କହେଲେ ସେ ରେଢ଼ାଖୋଲ୍ ର